ମୁଁ କଣ କରିବି ସେ ପ୍ୟାକେଜ୍ ତ ଉପରୁ ଆସୁଛି ସବୁ ମୋତେ କଣ ସେସବୁ ଆଉ ଦେଖିବାକୁ ସମୟ ମିଳୁଛି ସକାଳୁ ଆସୁଛି ମୁଁ ସବୁ ଆଡ଼େ ଡେଲିଭରି ସବୁ ଆଡ଼େ ଦେଇ ଦେଇ ଯାଉଛି ମୋତେ ସେସବୁ ଆଉ ଦେଖିବାକୁ ସମୟ ନାହିଁ ଏସବୁ ସବୁ ସବୁ ଉପରୁ ଆସୁଛି ମୁଁ କଣ କରିବି ସେ ସବୁ ଉପରୁ ଆସୁଛି ଯାହା ଉପରୁ ଆସୁଛି ମୁଁ ସବୁ ତାକୁ ଯାହା ପାଖରେ ଯେଉଁଟା ପହଞ୍ଚାଇବାକୁ ହେବ ମୁଁ ତାହା ପାଖକୁ ପହଞ୍ଚାଇ ପହଞ୍ଚାଇ ଯାଉଛି ହେଉ ଠିକ ଅଛି ଆଗକୁ ମୁଁ ତାକୁ ଧ୍ୟାନ ଦେବି ହଁ ମୁଁ କହିବି ହଁ ମୁଁ ଜାଣିଛି ହେଲେ ମୁଁ କଣ କରିବି ଏସବୁ ତ ଉପରୁ ଆସୁଛି ମୁଁ ଡେଲିଭରି ବଏ ହେଉ ଆଗକୁ ମୁଁ ଦେଖିକି ସବୁ ଆଡ଼େ ଦେବି ଡେଲିଭରି ଦେବି ଆରେ ମ୍ୟାଡ଼ାମ୍ ମୁଁ ଦିନକୁ କୋଡ଼ିଏ ତିରିଶଟା ସବୁ ଡେଲିଭରି କରୁଛି ମୁଁ ସବୁ ଆଡ଼େ କଣ ଦେଖିପାରିବି ହଁ ଜାଣିଛି ହେଲେ ମୁଁ କଣ କରିବି ସବୁ ତ ଉପରୁ ଆସୁଛି ଏମିତି ଯାହା ମୋତେ

ଯାହା ମୋତେ ଉପରୁ ସବୁ ପ୍ୟାକିଂ କରା ହୋଇକି ଦିଆହେଉଛି ମୁଁ ତ ତାକୁ ଠିକ୍ ଠିକ୍ ଜାଗାରେ ପହଁଞ୍ଚାଉଛି ହେଲେ କଣ ମୁଁ ତାକୁ ଦେଖି ପାରୁଛି ଭିତରେ କଣ ଅଛି କଣ ପଡ଼ି ଯାଇଛି କଣ ସୀଲ୍ ହୋଇଛି କଣ ନାହିଁ ନାହିଁ ଖାଇବା ଜିନିଷ ଏମିତି ହୁଏ ନାହିଁ ହେଲେ ମୁଁ ଆଗକୁ ତା ଉପରେ ଉପରକୁ କହିବି ଉପରକୁ କହିବି ଯେ ଭଲ ସେ ପ୍ୟାକିଂ କରିକି ଦେବେ ହଁ ଖାଇ ହେବନି ଯେ ମୁଁ କଣ ଜାଣିଛି ହଁ ତା ହେଲେ ମ୍ୟାଡ଼ାମ୍ ମୁଁ ରହୁଛି ଆଉ ଅନ୍ୟ ଠେଇ ମୁଁ ଡେଲିଭରି କରିବାକୁ ଯାଉଛି ହଁ ହଁ